ମୁଁ ଯେତେବେଳେ ଛୋଟ ଥିଲି ବହୁତ୍ ଦୁଷ୍ଟ ଥିଲି ବହୁତ ବାଳୁଙ୍ଗା ଥିଲି ବହୁତ ମାନେ ଏତେ ଦୁଷ୍ଟ ଥିଲି ଯେ ସମସ୍ତେ ମତେ ଗାଳି କରନ୍ତି ବାଡ଼ାନ୍ତି କାହା କଥା ବି ମୁଁ ସେତେବେଳେ ଶୁଣେନାହିଁ ଖେଳକୁଦରେ ଆଗ ପାଠ ପଢ଼ାରେ ତ ମୋ'ର ଟୋଟାଲୀ ଇଚ୍ଛା ନାହିଁ ଆଉ ମୋ' ସାଙ୍ଗସାଥି ସମସ୍ତେ ଖେଳନ୍ତି ପାଠ ପଢ଼ନ୍ତି ଘରଲୋକଙ୍କ କଥା ମାନନ୍ତି ସେମାନେ ବହୁତ ଉପରକୁ ଯାଇଛନ୍ତି ସମସ୍ତେ ମୋତେ ଗାଳି କରନ୍ତି ତୋ' ସାଙ୍ଗମାନେ ପାଠପଢ଼ି କେତେ ବଡ଼ ହେଲେଣି ହେଲେ ତୁ ଖେଳ କୁଦରେ ହିଁ ରହିଥା ଆଉ ପାଠ ପଢ଼େନା କିଛି ନାଇଁ ଆଉ ଯେତେବେଳେ ଦିନେ ସେମାନେ ଚାକିରୀ କରିକି ତୋ ସାମ୍ନାରେ ବୁଲିବେ ସେତେବେଳେ ଜାଣିବୁ ଏମିତି ଗାଳି କରନ୍ତି ମୋତେ ହେଲେ ସମସ୍ତେ ଯେତେବେଳେ ଗାଳି କଲେ ମୁଁ ନିଜେ ଟିକିଏ ଭାବିଲି ସମସ୍ତେ ମୋତେ ଗାଳି କରୁଛନ୍ତି ମୁଁ ଏବେ ପାଠପଢ଼ିବି ଖେଳକୁଦ କରେ ତା ସହିତ ପାଠ ବି ପଢ଼ିଲି ଦଶମ ପାସ୍ କଲି ପ୍ଲସ୍ ଟୁ ପାସ୍ କଲି ପୁଣି ପଢ଼ିବା ଇଚ୍ଛା ଥିବାରୁ ପ୍ଲସ୍ ଥ୍ରୀ ବି ମୁଁ ପାସ୍ କଲି ଆଉ ଏବେ ଯେତେ ବି ମୋର ସାଙ୍ଗମାନେ ସବୁ ଥିଲେ ଏବେ ପଢ଼ା ସରେଇକି ସବୁ ଘରେ ଅଛନ୍ତି ହେଲେ ଆଜି ମୁଁ ନିଜେ ଇନକମ୍ କରିପାରୁଛି ଗୋଟିଏ ଲେକ୍ଚରର୍ଟିଏ ମୁଁ ହୋଇପାରିଛି ଆଉ ଆମ ଘରଲୋକ ମୋତେ ଯେତେ ଭୁଲ ବୁଝୁଥିଲେ ଛୋଟ ବେଳ ବୁଦ୍ଧି ନା ସମସ୍ତେ ଗାଳି କରୁଥିଲେ ଏବେ ସମସ୍ତେ ମୋ' ଉପରେ ଖୁସି ହେଉଛନ୍ତି କାହିଁ ନା ଝିଅ ଗୋଟେ ଏତେ ଦୁଷ୍ଟ ଥିଲା ପଢ଼ା ପ୍ରତି ତାର ଟିକେ ଆଗ୍ରହ ନଥିଲା ଏବେ ନିଜେ ପଢ଼ୁଛି ନିଜେ ଇନକମ୍ କରୁଛି ଆଉ ସେଥିପାଇଁ ସେମାନେ ମୋ ଉପରେ ବହୁତ ଗର୍ବ କରନ୍ତି ଆଉ ମୁଁ ବି ନିଜେ ନିଜେ ଗର୍ବିତ ହୁଏ ଯେ ଆମ ବାପା ମା'ଙ୍କ ଗାଳି ଯୋଗୁରୁ ମୁଁ ଆଜି ଏତେ ବଡ଼ ହୋଇପାରିଛି ନହେଲେ ମୁଁ ସେ ଛୋଟ ବୁଦ୍ଧିରେ ହିଁ ଯଦି ରହିଥାନ୍ତି ମୁଁ କେବେ ବି ପାଠପଢ଼ା ପ୍ରତି ତ ମୋର ଟିକେ ବି ଆଗ୍ରହ ନଥିଲା ସେ ଝଗଡ଼ା ପାଇଁ ହିଁ ଗାଳି ପାଇଁ ହିଁ ମୁଁ ଆଜି ପାଠ ପଢ଼ିକି ଏତେ ବଡ଼ ହୋଇପାରିଛି ନିଜେ ବି ଇନକମ୍ କରିପାରିଛି ଆଉ ମୋ ଉପରେ ଯେତେ ଖୁସି ହେଉଛନ୍ତି ଯେତେ ଗର୍ବ କରୁଛନ୍ତି ଏଥିପାଇଁ ମୁଁ ବହୁତ ଖୁସି